ମାନେ କେଉଁଥିପାଇଁ ମାନେ ଆପଣଙ୍କର ପୁଣି ତ କେଉଁ ଆଇଟମ୍ ତ କରିବେ ନା ତ ପୁଣି କେଉଁ କେଉଁ ପରିବା ଦରକାର ପୁଣି କେତେ କେତେ ଲୋକଙ୍କ ପାଇଁ ଦରକାର ସେଇଟା ଟିକିଏ କୁହନ୍ତୁ

ହଁ ଯେ ଆପଣଙ୍କର ଆପଣ ଯେଉଁ ଆଇଟମ୍ଟା ତିଆରି କରିବେ ସେ ଆଇଟମ୍ରେ କେଉଁ ପରିବାଟା ଲାଗିବ ଆପଣଙ୍କର କେଉଁ କେଉଁ ପରିବାଟା ଯେଉଁ ସେ ଯେଉଁ ଆଇଟମ୍ରେ ଲାଗିବ କେଉଁ ପରିବା ଉପରେ କ'ଣଟା କରିବେ ସେଇଟା ସେଇ ଯେଉଁ ପରିବାଟା କହିଲେ ସିନା ଆମେ ସେ ପରିବାର ରେଟ୍ କହିବୁ ଆଉ ଆପଣଙ୍କର କେତେ ମାନେ କେତେ ଲୋକ ଖାଇବେ ତାଙ୍କ ପାଇଁ ବି ଆମେ କହିଦେବୁ ଯେ ଏତିକି ଲୋକ ପାଇଁ ଏତିକି ଦରକାର ଆମେ କହିଦେବୁ ପୋଟଳ ରେଟ୍ ବର୍ତ୍ତମାନ ଷାଠିଏ ଟଙ୍କା ଅଛି କିଲୋ ଯେ ଆମେ ଆମେ ଡାଇରେକ୍ଟ ତ ସଜ ଯେଉଁ ଇଏ ଜିନିଷ ହିଁ ବିକ୍ରି କରୁଛୁ ନାକି ଆମେ କାଲିକାର ମାଲ୍ ଆଜି ପାଇଁ ରଖୁଛୁ ଆଜି ତାକୁ ବିକ୍ରି କରୁଛୁ ଆମେ କାଲିକାର କାଲି ବିକ୍ରି କରିଦେଉଛୁ ଆଜିକାର ପୁଣି ଆଜି ପୁଣି ହିଁ ବିକ୍ରି କରୁଛୁ ଆଜି ନିଜେ ତୋଳିକି ଆମ ଆମର ନିଜେ ଲଗାହୋଇଛି ଆମର ନିଜେ ସେଇଟାକୁ ତୋଳିକି ଆଣିକି ଆମେ ନିଜେ ବିକ୍ରି କରୁଛୁ ସେଥିପାଇଁ ଆପଣଙ୍କୁ ପଚାରୁଛୁ ଧର ପୋଟଳ ଦରକାର ଆପଣଙ୍କୁ କେତେ ଲୋକଙ୍କ ପାଇଁ ଦରକାର ସେଇଟା ତ କହିବେ ନା କେତେ କିଲୋ ଦରକାର ନାଇଁ ନାଇଁ ଆମର ବାସି ଫାସି ଆମେ ବିକ୍ରି କରୁନା ଆମର କାଲି ଆମେ ଯାହା ବିକ୍ରି କରୁ ସାଙ୍ଗେ ସାଙ୍ଗେ ତୋଳିକି ହିଁ ବିକ୍ରି କରୁଛୁ କାରଣ ଆମର ନିଜର ହିଁ ଯେଉଁ ଚାଷ ଜମି ଅଛି ଆମେ ନିଜେ ଚାଷ କରିକି ବିକ୍ରି କରୁଛୁ ନାକି ଆମେ ଆଉ ଯେଉଁ ଆଉ ଅଲଗା ବେପାରୀଙ୍କ ଭଳିଆ ସେ କିଣିକି ଆଣିକି ମାର୍କେଟ୍ରୁ ପୁଣି ବିକ୍ରି କରୁଛନ୍ତି ଦୁଇ ତିନି ଦିନ ରଖୁଛନ୍ତି ଆମେ ସେମିତିଆ ନୁହଁ ଆମର ଯେଉଁ ଦିନ ଯେତିକି ପରିବା ତୋଳାହେଲା ସେତିକି ବିକ୍ରି କରିଦେଉଛୁ ସରିଲା ଆମର ନାକି ଆମେ ଆଉ ବାସି ପାରିବା ଆଉ ରଖୁଛୁ ମାଟି ଆଳୁ ରେଟ୍ ଏଇକ୍ଷିଣା କିଲୋ ଶହେ କୋଡ଼ିଏ ଆସିଯିବ ଆପଣଙ୍କର ପୁଣି କେଉଁ କେଉଁ ପରିବାଟା ଦରକାର କେତେ ଦରକାର ଆପଣ ସେଇଟା ଗୋଟେ ଲିଷ୍ଟ୍ ବନେଇକି ଆମକୁ ଜଣାନ୍ତୁ ଆମେ ତ ସଜ ଆମେ ଆପଣଙ୍କୁ ଠକିବୁନି କାରଣ ଆମେ ବେପାରୀ ଆମେ ଜାଣିଛୁ କାହାକୁ କେଉଁ ଯେଉଁ ପରିବାଟା ଦରକାର ବନ୍ଧାକୋବି ବର୍ତ୍ତମାନ ତ ଅଛି ଯେଉଁ ସେଇ କିଲୋଟା ଅଛି ଚାଳିଶ ଟଙ୍କା ଅଛି ଆରେ ଦେଖନ୍ତୁ ସେମିତି ନୁହଁ ଆପଣ ତ ଏତେ ପରିବା ନେବେ ନା ଆପଣ ଆଗେ କହିଦିଅନ୍ତୁ ଆପଣ କେତେ ନେବେ ଆମେ ତା'ର ରେଟ୍ କାଟି କୁଟାକି ଆପଣଙ୍କୁ ଠିକ୍ ରେଟ୍ଟା ହିଁ କହିବୁ ଆଉ ଆପଣଙ୍କୁ ଯେଉଁ ସେଗୁଡ଼ା ସବୁ ନେଇକି ନିଜେ ପହଞ୍ଚେଇଦେବୁ ମାନେ ଆପଣଙ୍କ ଘରେ ଆଜି ସୁବିଧା ଅଛି କିନ୍ତୁ ଆପଣ ଠିକ୍ସେ ଆପଣଙ୍କର କେତେ ଦରକାର କେଉଁ କେଉଁ ପରିବାଟା ଦରକାର ଆଉ ସେତିକି ଆମକୁ କହିଦିଅନ୍ତୁ ଆମେ ତା'ର ରେଟ୍ ଠିକ୍ ଠାକ୍ କାଟି କୁଟାକି ଆପଣଙ୍କୁ କହିବୁ ନାକି ଆପଣଙ୍କୁ ବଢ଼େଇକି କହିବୁ ଦୁଇ କୁଇଣ୍ଟାଲ୍ ଆପଣଙ୍କୁ ଦରକାର ମାନେ କେଉଁଟା ଦୁଇ କୁଇଣ୍ଟାଲ୍ ଦରକାର ସବୁଯାକ ଆପଣ ଯେଉଁ ତିନିଟା ପରିବା ନାଁ କହିଲେ ପୋଟଳ ଆଉ ଯେଉଁ ମାଟିଆଳୁ ଆଉ ବନ୍ଧାକୋବି ଏହି ତିନିଟାଯାକ ଦରକାର ହଉ ସବୁ ପରିବାରୁ ଆପଣଙ୍କୁ ଦୁଇ କୁଇଣ୍ଟାଲ୍ ଦରକାର ସବୁଯାକ ମିଶିକି ଆଜ୍ଞା ଆଜ୍ଞା ଆଜ୍ଞା ହଉ ଠିକ୍ ଅଛି ମୁଁ ଚେଷ୍ଟା କରିବି ଆପଣଙ୍କୁ ଦୁଇ କୁଇଣ୍ଟାଲ୍ ହିସାବ କରିକି ଆପଣଙ୍କୁ ଜଣାଉଛି ମୋର ଟିକିଏ କଷ୍ଟମର୍ ଆସିଗଲେଣି ତାଙ୍କୁ ଟିକିଏ ଯେଉଁ ଗ୍ରାହକଙ୍କୁ ଟିକିଏ ଦେଇ ଦେଇକି ଆପଣଙ୍କୁ କଲ୍ କରିକି ମୁଁ ଜଣାଉଛି ହିସାବ କରିକି ପଇସା ପତ୍ର ଛିଣ୍ଡେଇକି ଆଜ୍ଞା ରଖୁଛି ଆଁ